କୃଷକମାନେ ବିଭିନ୍ନ ପ୍ରକାରର ପଶୁ ପାଳନ କରିଥାନ୍ତି ଯେମିତି କୁକୁଡ଼ା ଗାଈ ହଂସ ଛେଳି ମେଣ୍ଢା ଇତ୍ୟାଦି ଏହିସବୁ ଏହିସବୁ ପଶୁ ପକ୍ଷୀ ଗୁଡ଼ିକ ଏହି ପଶୁ ଏହି ପଶୁ ପକ୍ଷୀ ଗୁଡ଼ିକୁ ଉପଯୁକ୍ତ ଉପଯୁକ୍ତ ବାସଗୃହ ସ୍ଥାନ ମଧ୍ୟ ପ୍ରଦାନ କରାଯାଇଥାଏ ଯେମିତିକି ଗାଈକୁ ଗୁହାଳ ଛେଳିମାନଙ୍କ ପାଇଁ ମଧ୍ୟ ଗୁହାଳ ମେଣ୍ଢା ମାନଙ୍କ ପାଇଁ ଗୁହାଳ କୁକୁଡ଼ା ପାଇଁ ଭାଡ଼ି ଇତ୍ୟାଦି ବାସଗୃହର ବ୍ୟବସ୍ତା ରହିଥାଏ ଓଡ଼ିଶାରେ ଭାରତରେ ଛଅ ମାସରେ ଛଅ ଋତୁ ଅନୁଭୂତ ଛଅ ବାର ମାସରେ ଛଅ ଋତୁ ଅନୁଭୂତ ହୋଇଥାଏ ଏହିସବୁ ଋତୁ ଅନୁସାରେ ଗାଈ ଗୋରୁ ବା ଛେଳି ମେଣ୍ଢା ବା ପଶୁପକ୍ଷୀ ମାନଙ୍କୁ ମଣିଷ ମାନଙ୍କ ପରି ରୋଗ ମଧ୍ୟ ହୋଇଥାଏ ସେଥିପାଇଁ ଆମେ ଗାଈ ଗାଈ ଗୋରୁ ଛେଳି ମେଣ୍ଢା ଆଉ ପଶୁ ପକ୍ଷୀ ମାନଙ୍କୁ ସେଇ ରୋଗ ଆସିବା ପୂର୍ବରୁ କିମ୍ବା ଋତୁ ଅନୁଭୂତ ହେବା ପୂର୍ବରୁ ବା ଉପଯୁକ୍ତ ଟୀକାକରଣ କରାଇବା ଆବଶ୍ୟକ ଓ ନିୟମିତ ସେମାନଙ୍କର ଡାକ୍ତରୀ ପରୀକ୍ଷା କରିବା ଆବଶ୍ୟକ ଯାହାଦ୍ୱାରା ସେମାନଙ୍କୁ ହେଉଥିବା ରୋଗ ସେମାନଙ୍କର କିଛି କ୍ଷତି କରିବା ପୂର୍ବରୁ କ୍ଷତି କରିପାରିବ ନି ଓ ଆମ ମାନଙ୍କର ମଧ୍ୟ ଆମମାନଙ୍କୁ ସଂକ୍ରମିତ ହୋଇପାରିବ ନାହିଁ